ହ୍ୟାଲୋ ଆପଣ ଫ୍ଲିପକାର୍ଟରୁ କହୁଛନ୍ତି କି ମୁଁ ରୁପାଲୀ ରନସିଂ କହୁଛି ମୁଁ କୌଣସି ଜିନିଷ ଅର୍ଡ଼ର କରିନାହିଁ ହେଲେ ମୋ ପାଖକୁ ଆଜି ନୋଟିସ ଆସିଛି ଯେ ଆପଣଙ୍କର ଜିନିଷ ଆଜି ଅଡ଼ ଡେଲିଭରି ହେବାର ଅଛି ବୋଲି ସେଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣ ଟିକେ ମୋତେ ଦେଖିକି କୁହନ୍ତୁ ମୋ ନାଁରେ କିଏ ଜିନିଷ ଅର୍ଡ଼ର ରଖିଛି ଆପଣ ଏହାର ଟିକେ ସମାଧାନ ବାହାର କରନ୍ତୁ